ମୋର ମାଆ ଯେତେବେଳେ ତା'ର ଦେହଟା ଅସୁସ୍ଥ ଥିଲା ସେତେବେଳେ ମୁଁ କାଁଣ କରେ ଯେ ମୋର ମାଆ କେ ମୁଇଁ ସିଝା ଜିନିଷ୍ଗୁଡ଼ା ଦିଏଁ ଯେନ୍ତା କେ ତାମାନେ ପାଣି ବି ସିଝେଇ କିରି ସେ ଯାକେ ଫୁଟେଇ ପରି ସିଝେଇ କରି ତାକେ ଥଣ୍ଡା କରି କିରିଁ ଦିଏଁ ସିଝା ଖାଏବା ଜିନିଷ୍ଗୁଡ଼ା ଯେନ୍ ଡାଲ୍ ହେଲା କି ପନିପରିବା ହେଲା ସେଗୁଡ଼ାକ ମିଶାଇ କରି ଦିଏଁ ଆରୁ ରୁଟି ତିଆର୍ କରେଁ ରୁଟି ତିଆରି କରି କି ତା ଦିହେ ଖାବାକେ ଦିଏଁ ଆଉର୍ ମୁଇଁ ବହୁତ୍ ଯତ୍ନ କରେଁ ସିଝା ଜିନିଷ୍ ଖାଇଲେ କାଁଣ ହଉଛି କିନି ସେ ଜାଗାରେ ମସଲା ନାଇ ପଡ଼ି ଥାଏ ସେଇଟା ଦିଏଁ ଭଲ୍ ରହେସି ଦିହ ଅସୁସ୍ଥ ନ ହୁଏ ସୁସ୍ଥ ରହେସି ସେଥିଲାଗି ମୁଇଁ ମୋର୍ ମାଆ କେ ସବୁବେଳେ ମୁଇଁ ସିଝା ଜିନିଷ୍ ଦିଏ ଦିନ୍କ ତିନି ଟାଇମ୍ ଲେଖାଁ ମିଶି ଯାଇ ନି ଯାହା ତାହା କେ ଯେତେବେଳେ ଭୋକ୍ ଲାଗ୍ଗା ସେତେବେଳେ ନେ ଖାଇବା ସିଝା ଜିନିଷ୍ ଦିଏଁ ଗରମକୁ ଥିବା ଆର୍ ସିଝା ଜିନିଷ୍ ଯେତ୍କି ଦେନେଁ ସେ ସହି ପାରୁଥିବା ଯେତ୍କି ପିଇ ପାର୍ବା ଖାଇ ପାର୍ବା ସେ ହିସାବେ ସେ ଜିନଷ୍ ଟିକେ ମିଁ ସିଝା କରି କିରି ବନେଇ କରି ତାକେ ମୁଁ ଯାଏଁ